ହଁ କିଏ ଆପଣ ସେ ରବୀନ୍ଦ୍ର କୁମାର କହୁଥିଲେ କାଜି ହଁ ଆଜ୍ଞା ମୁଇଁ ଓଡ଼ିଶା ନୁ କହୁଥିଲି ଯେ ଆପଣଙ୍କର ଆପଣ ସେ କପଡ଼ା ନା ତାର କାଣ ବନେ ଷ୍ଟଲ୍ଟେ ଦେଇଛନ୍ କେଉଁଠି ଆଜି ଆମ ବାଙ୍ଗଲୋରରୁ ବାଙ୍ଗଲୋର ରହୁଛି ମୁଇଁ ଆଗେ ଯେ ଆକ୍ଚୁଲି କ'ଣ ଆଜ୍ଞା ମୁଇଁ କପଡ଼ା ଲତାର ଟିକେ ମାନେ ବେପାର କରମି ବୋଲଛେଁ ଆଁ ଓ ହଁ ମୁଇଁ ହେ ଓଡ଼ିଶା ନୁ ଓଡ଼ିଶାରୁ ଆନିକରି ବିକମି ବୋଲଛେଁ କପଡ଼ା ଲତାର

ଯେ କାଣ ଏ ରେଟ୍ କେନ୍ତା କେନ୍ତା ପଡ଼ୁଛେ ଆଜ୍ଞା ଜିନ୍ସ ପ୍ୟାଣ୍ଟ ମାନେ କେତେ ଅଛି ବୋଇଲେ ଓ ହଁ ହଁ ବୋଲେ ଠିକ୍ ହେବା ସେନେ ଆର୍ ଟି ସାର୍ଟ୍ଟା କେତେ ବୋଇଲେ ହୁଁ ବୋଲେ ଆନବା ମୁଇଁ ଦୁଇ ତିନ୍ ଲକ୍ଷ ଟଙ୍କାର ମାଲ୍ ଆନମି ଟିକେ ଡିସ୍କାଉଣ୍ଟ୍ କରବେ ହଁ ହଁ ହଁ ଯେ ଆମର ପଇସା ପତର୍ କେନ୍ତା କାଣ୍ ଆପଣଙ୍କୁ ଦେମୁ ଅନଲାଇନ୍ ଦେମା କି କ୍ୟାସ୍ ଦେଲେ କେନ୍ତା ହେବା ହଁ ହଁ ହେନ୍ତା ଆଜ୍ଞା ଠିକ୍ ଅଛି କହିମୁ ଗୋଟେ ଦେ ଶୁଭାରମ୍ଭଟେ କରୁ ଜାହା ହେନେ ଗୋଟେ କରୁ ଦୁଇ ଚାରି ପଇସା ନାଇଁ କମାଲେ ତ ନା ହୁଏ ହଁ ହଁ ହଁ ଠିକ୍ ଅଛି ଭାଇ ରଖୁଛି